ଓଜନ କମେଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଆମ ଗାଁରେ ଅନେକ ଘରୋଇ ଉପଚାର ଲୋକପ୍ରିୟ ଅଛି ସେଗୁଡ଼ିକ ହେଲା ଗରମ ପାଣିରେ ମହୁ କିମ୍ବା ଲେମ୍ବୁ ମିସେଇକି ତାର ପାଣି ପିଇଲେ ଓଜନ କମିଥାଏ ଏବଂ ସକାଳ ଓ ସନ୍ଧ୍ୟା ସମୟରେ ଦୌଡ଼ିଲେ ଓଜନ କମେ ଆଉ ଚର୍ବିଜାତ ଖାଇବା ଯେମିତି ଅଣ୍ଡା ମାଛ ମାଂସ ନ ଖାଇଲେ ଓଜନ କମିଥାଏ